ହ୍ୟାଲୋ ହଁ କୁହନ୍ତୁ ହ୍ୟାଲୋ ଟ୍ୟାକ୍ସି ଡ୍ରାଇଭର କହୁଥିଲି କୁହନ୍ତୁ ହ୍ୟାଲୋ ହଁ କୁହନ୍ତୁ ନରାଜ ହଁ ହଁ ଯାଇ ହେବ

ଆଜ୍ଞା ନା ନା ବାହାରୁ ଆସିଛନ୍ତି ବୋଲି ଅଧିକ ପଇସା ନୁହଁ ସେଇ ସେମ୍ ବାହାରକୁ ଏଇ ଲୋକାଲ୍ ଲୋକ ହେଲେ ଆଉ ଶହେ ଦୁଇ ଶହ କମ୍ ନ ହେଲେ ସେୟା ଆଉ ବାହାରୁ ଆସିଛନ୍ତି ବୋଲି କ'ଣ ଏତେ ଦେବି ଅଧିକ ନୁହଁ ନା ନା ପାଞ୍ଚ ହଜାର ଆପଣ ଅଧିକ ନୁହଁ ଆପଣ ଅଲଗା ଜାଗାରେ ପଚାରୁ ନାହାନ୍ତି ଅଲଗା ଟ୍ୟାକ୍ସି ଡ୍ରାଇଭରକୁ କଲ କରି ପଚାରି ପାରିବେ ଅଲଗା ଅଲଗା ପଚାରନ୍ତୁ କଲ୍ କରି କୁହନ୍ତୁ କରନ୍ତୁ

ଆପଣ ସେଠି କଟକ ବାଲିଯାତ୍ରା ବୁଲିପାରିବେ ଆଉ ସେଠି ଆମର ଅଛି ଧବଳେଶ୍ୱର ବୁଲି ପାରିବେ ଆଉ ବହୁତ ବହୁତ ଜାଗା କଟକରେ ଅଛି ବୁଲି ପାରିବେ

ନା କିଲୋମିଟର ହିସାବରେ ଯାଉନୁ ନା ନା ଦଶ ଟଙ୍କା ନୁହେଁ ଆଉ ଟିକେ ଅଧିକ ପଡ଼ୁଛି କେତେ କ'ଣ ପଡ଼ୁଛି କିଲୋମିଟରରେ ଆମେ ତ କିଲୋମିଟରରେ ଯାଉନି ନର୍ମାଲ୍ ଏମିତି ଭଡ଼ା ହିସାବରେ ଯାଉଛୁ ଦଶ ଟଙ୍କା ଅଧିକ କିଲୋମିଟର ହିସାବରେ ଯାଉନି ସାର୍ ଯିବା ଆସିବା

ଯିବା ଆସିବା ଆପଣ ଯିବା ଆସିବା ଯିବା ଆସିବା ରେଗୁଲାର ନାହିଁ ରେଗୁଲାର ରେଗୁଲାର ପାଇଁ ଆଉ ଦୁଇ ଶହ ତିନି ଶହ କମି ଯାଉଛି ଆଉ ହଁ ରେଗୁଲାର ପାଇଁ ପଇଁଚାଳିଶ ଶହ ସତଚାଳିଶ ଶହ ଏମିତି ଦେଉଛନ୍ତି ଆଉ ଦେଖ ଆଉ କ'ଣ କମ୍ ହେବ କି ଆପଣ ପଚାରନ୍ତୁ ଅଲଗା ଜାଗାରେ ଆଉ କମ୍ ହେବ ନାହିଁ ନା ଆଉ କମ୍ ହେବନି ଆପଣଙ୍କୁ କମ୍ କରି କହିଛି ପଚାରୁ ନାହାନ୍ତି ଅଲଗା ଜାଗାରେ

କାଲି ତା'ହେଲେ ଯିବା

ହଉ ହଉ